ଆମର୍ ଘରେ ଆ ବାହାରର କାମ୍ କର୍ବାର୍ କେ ନାଇଁ ଚାହାଁବା ଖାଲି ମୁଇଁ ଏକ୍ଲା ସେନୁ ସବୁ କାମ୍ ଧାମ୍ କରୁଛେ କାମ୍ ଧାମ୍ କରି କରି ପାତଲ୍କଟା ଗଛ ଲଗେଇଛି ଅମୃତଭଣ୍ଡା ଗଛ୍ ଲଗେଇଛେ ତାପରେ ଗଛ୍ ଲଗେଇଛେ ତାପରେ ଏନ୍ତା ମେଡ଼ିସିନ୍ ଟାଇପ୍ର ଗଛମାନ୍ ବି ଗୁଟେ ଜୁଡ଼େ ଏନ୍ତା ଲଗେଇଛେ ଲଗେଇ କରି ସେନୁ ସବୁ ବେଲେ କାମ୍ ଧାମ୍ କରି କୁରି ଖେଚା କରି କରି ସେନୁ ମୋର ଟାଇମ୍ପାସ୍ ହେସି ତାପରେ ଅମୃତଭଣ୍ଡା ବି ଗଛ୍ ଜନ୍ ଅଛି ସେଇଟା ଭଲ୍ ଫଲ୍ସି ସେଥିର୍ ଲାଗି ବୋଲିକରି ବଜାର୍ କେ ବି ନେଇ କରି ଆମେ ଯାହା ଯାହା ବିକି ଦେସୁଁ ଯହ ହେଇ ଗଲେ ସେଥିର୍ ଲାଗି ୟାର୍ ୟାହାଦେ ଇ ବର୍ଷା ଲାଗି ଟିକେ ପାଗ୍ ପୁଗା ବି ଟିକେ ଭଲ୍ ନାଇ ରଖ୍ବାର୍ ଲାଗି ଏଇ ସବୁ ଧନ୍ଦା ଟିକେ ଟିକେ ଇହାଦେ ମାନଙ୍କୁ ଟିକେ କମ୍ ଅଛେ